ହ୍ୟାଲୋ ମୁଁ ପୁରୀନ୍ଦର୍ କହୁଥିଲି ସତିଶ ଭାଇ ଆଉ ଆପଣଙ୍କୁ ଅଟୋଟା କହିଥିଲା ସକାଳୁ ଯେ ବୁକ୍ କରିଥିଲେ ଆପଣ ଆଣିବାର ଥିଲା ଦଶଟା ବେଳେ ଆସିବାର ଥିଲା ଆପଣଙ୍କର ଗୋଟେ କାମ ଥିଲା ଆମେ ଜରୁରୀ କାମ ଥିଲା ଆମର ବେତନଟେ ଯାଇଥାନ୍ତେ ଫ୍ୟାମିଲି ଆଉ ହସ୍ପିଟାଲ୍ ଯାଇଥାନ୍ତେ ଆପଣ ଆସିଲେନି କୋଉଠି ଅଛନ୍ତି ଆପଣ ହଁ ଶୀଘ୍ର ଆସନ୍ତୁ ଟିକେ ଆଉ ହସ୍ପିଟାଲ୍ ଯିବାର ଅଛି ନା ତେଣୁ ଆମେ ବାହାରିଛେ ବାହାରିକି ପ୍ରାୟ ରେଡ଼ି ହେଇକି ଆମେ ବସିଛେ ଆପଣଙ୍କର ଆସିବା କଥା ଦଶଟା ବେଳେ ଆପଣ ଆସି କଲେନି ଆପଣ ଅଛନ୍ତି ଟିକେ କୋଉଠି ହଉ ଆସନ୍ତୁ ଯାହାହେଲେ ବି ଆସନ୍ତୁ ଆପଣ ବହୁତ ଆମର ବହୁତ ଜରୁରୀ ଅଛି ଯିବାର ହସ୍ପିଟାଲ୍ ଯିବାର ଅଛି ଦେହ ଖରାପ ଟ୍ରିଟ୍ମେଣ୍ଟ ହେବାର ଅଛି ଆପଣ ଆସି ପହଁଞ୍ଚନ୍ତୁ ହଉ ଠିକ୍ ଅଛି ମୁଁ ରହୁଛି